ଓଡ଼ିଶାର ରାଜନୈତିକ ବ୍ୟବସ୍ଥା ସରକାରଙ୍କୁ ଉତ୍ତର ଦାୟିତ୍ୱ ଏବଂ ସ୍ୱଚ୍ଛତା ଟ୍ରାନ୍ସଫରେନ୍ସିକୁ ଲୋକ ସଶକ୍ତିକରଣ ଦ୍ୱାରା ନିଶ୍ଚିତ କରେ ଏବଂ ଲୋକ ସଶକ୍ତିକରଣ ମାଧ୍ୟମରେ ଆମ ରାଜନୈତିକ ବ୍ୟବସ୍ଥା ଯାହା ଅଛି ଏବଂ ରାଜନୈତିକ ବ୍ୟବସ୍ଥାର ଉତ୍ତର ଦାୟିତ୍ୱ ଯେଗୁଡ଼ିକ ଅଛି ସେଗୁଡ଼ିକ ପ୍ରତ୍ୟେକ ପ୍ରତ୍ୟେକ ଉତ୍ତର ଦାୟିତ୍ୱକୁ କିଭଳି ଭାବରେ କାହାର କେଉଁ କେଉଁ ଦାୟିତ୍ୱ ଅଛି ସେହି ଦାୟିତ୍ୱ ଗୁଡ଼ିକ କିଭଳି ଭାବରେ ସେମାନେ ପାଳନ କରିବେ ସେଗୁଡ଼ିକୁ ଲୋକ ସଶକ୍ତିକରଣ ମାଧ୍ୟମରେ ସମସ୍ତ ଜନସାଧାରଣକୁ ହଁ କହ କହିତେ ଆଇ ଥାଏ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ପ୍ରତ୍ୟେକ ଜନସାଧାରଣଙ୍କ ମଧ୍ୟରେ ଏହି ରାଜନୈତିକ ବ୍ୟବସ୍ଥାର ଉତ୍ତର ଦାୟିତ୍ୱ ଗୁଡ଼ିକୁ ଜଣାଇ ଦିଆଯାଏ ଯେପରି ଯେଉଁଥିପାଇଁକିି ସମସ୍ତେ ପ୍ରତ୍ୟେକ ବ୍ୟକ୍ତି ଏହି ଦାୟିତ୍ୱ ବିଷୟରେ ଅବଗତ ହେବେ ଏବଂ କୌଣସି ଦାୟିତ୍ୱ ଉତ୍ତର ଦାୟିତ୍ୱକୁ ଅବେହେଳା କଲେ ସେମାନେ ସେଇ ଜିନିଷକୁ ବୁଝିପାରିବେ କିମ୍ବା ଧରିପାରିବେ ଯଦି କୋଉ ରାଜନୈତିକ କର୍ମୀ ଯଦି ତା'ର ଦାୟିତ୍ୱ ହିନତା କରୁଛନ୍ତି କିମ୍ବା ଦାୟିତ୍ୱ ବିନା ଦାୟିତ୍ୱରେ କାମ କରୁଛନ୍ତି ତ ପ୍ରତ୍ୟେକ ଜନସାଧାରଣ ସେଇ ଜିନିଷଟିକୁ କହିପାରିବେ କିମ୍ବା ତାଙ୍କ ଭିତରେ ସେଇ ନଲେଜ ଥିବ ତ ସେଇ ସେଇଥିପାଇଁ ଲୋକ ସଶକ୍ତିକରଣ ଦ୍ୱାରା ଆମ ରାଜନୈତିକ ବ୍ୟବସ୍ଥା ଉତ୍ତର ଦାୟିତ୍ୱ ଏବଂ ସଚେତା ଟ୍ରାନ୍ସଫରେନ୍ସିଙ୍କୁ ପରେନ୍ସିଙ୍କୁ ସୁନିଶ୍ଚିତ କରାହେଇଥାଏ